ଆମ ଅଞ୍ଚଳରେ ଏକ ପ୍ରସିଦ୍ଧ ଧର୍ମସ୍ଥଳୀ ଅଛି ପୁରୀ ଜଗନ୍ନାଥ ମନ୍ଦିର ଯେଉଁଠାରେ ଦେଶ ବିଦେଶରୁ ଲୋକମାନେ ଆସନ୍ତି ପରିଦର୍ଶନ କରିବା ପାଇଁ ଏହିଠାରେ ହେଉଥିବା ସବୁଠୁ ବଡ଼ ପର୍ବ ହେଉଛି ରଥଯାତ୍ରା ଯେଉଁଠାରେ ଲକ୍ଷ ଲକ୍ଷ ଲୋକ ଆସି ଉପସ୍ଥିତ ହୁଅନ୍ତି ଏବଂ ରଥଯାତ୍ରାକୁ ଅନୁଭବ କରନ୍ତି